ହଁ ହ୍ୟାଲୋ ଭାଇ ଚିକେନ୍ଟା ବହୁତ୍ ଭଲ୍ ବିରିୟାନୀଟା ବହୁତ୍ ଭଲ୍ ଥିଲା ଚିକେନ୍ଟା ବହୁତ୍ ବଢ଼ିଆ ଲାଗୁଥିଲା ଦହି ରାଇତାଟା ବହୁତ୍ ବଢ଼ିଆ ଥିଲା ପାପଡ଼୍ଟା ଯେମିତି ଦେଇଥିଲେ ସେ ପାପଡ଼୍ଟା ବି ନାଇଁ ଭାଙ୍ଗି ବହୁତ୍ ବଢ଼ିଆ ସେ ଆସିଥିଲା ଆପଣଙ୍କ ଡ଼େଲିଭିରୀ ଟାଇମ୍ରେ ପହଞ୍ଚିଥିଲା ପାପଡ଼୍ ବି ନାଇଁ ଭାଙ୍ଗି ସବୁ ଜିନିଷ୍ ବହୁତ୍ ଭଲ୍ ବି ଲାଗୁଥିଲା ଠିକ୍ ଟାଇମ୍କେ ବି ପହଞ୍ଚୁଥିଲା ପହଞ୍ଚୁଥିଲା ବିରିୟାନୀଟା ବହୁତ୍ ଭଲ୍ ଲାଗୁଥିଲା ମୁଇଁ ଚାହିଁମି ଯେ ଆଉ ବି ଲୋକ୍ ଯାଓନ୍ ଅର୍ଡ଼ରଟା ଦଉନ୍ ଅର୍ଡ଼ରଟା ଆପଣଙ୍କଠାରୁ ଅର୍ଡ଼ରଟା ଦେଲେ ମୋତେ ଭଲ୍ ଲାଗବା ମୋତେ ଆପଣଙ୍କଟା ଖାଇକିନା ବହୁତ୍ ବଢ଼ିଆ ଲାଗ୍ଲା ସେଥି ଲାଗି ବୋଲି ମୁଇଁ ଲୋକ ଆଉ କହେମି ବିରିୟାନୀ ବହୁତ୍ ଟେଷ୍ଟ୍ ଥିଲା ରାଇତାଟା ବହୁତ୍ ବଢ଼ିଆ ଥିଲା ପାପଡ଼ଟା ବହୁତ୍ ବଢ଼ିଆ ଥିଲା ସୁପ୍ଟା ବି ବହୁତ୍ ବଢ଼ିଆ ଥିଲା ତମର୍ ଡ଼େଲିଭରୀଟା ବି ଟାଇମ୍କେ ପହଞ୍ଚୁଛି